ହଁ ହଁ ହଁ କରିବା ହଁ ଚାର୍ଜ ଆପଣ ଯେମିତିକା କାମ କରିବେ ସେମିତିକା ପଇସା ଆପଣ ବେଶି ଅଧିକା ପଇସା ଖର୍ଚ୍ଚ ହୁଏ ଆଉ କେତେ କ'ଣ ଖର୍ଚ୍ଚ କରିପାରିବେ ମୋତେ କହୁନାହାନ୍ତି କେତେ ଭଳିଆ ବଜେଟ୍ ଅଛି ଆପଣ ନା ବଜେଟ୍ ତଥାପି କେତେ ଭଳିଆ ଅଛି ଆପଣଙ୍କର ଆଚ୍ଛା ଆଉ ଗୋଟେ କାମ କରନ୍ତୁ କେଉଁ କେଉଁ ପ୍ଲେସ୍ କିଛି ଚୁଜ୍ କରିଛନ୍ତି ନା କେମିତି କ'ଣ ଯଦି ସି ବିଚ୍ରେ ମାନେ ଭିଡ଼ିଓ ସୁଟ୍ ହେବ ତା'ହେଲେ ଖର୍ଚ୍ଚ ଟିକିଏ କମ୍ ଆସିବ ଆଉ ଯଦି ପାହାଡ଼ ଏରିଆରେ ଯଦି ଆମର ସୁଟିଂ ହେବ ତା'ହେଲେ ଖର୍ଚ୍ଚ ଟିକିଏ ଅଧିକା ଆସିବ ବୁଝିପାରିଲେ ଦୁଇଟଯାକର ମିଶାମିଶି ମାନେ ପାଖାପାଖି ଖର୍ଚ୍ଚ ପଳାଇଆସିବ ତଥାପି ଲକ୍ଷେ ଲକ୍ଷେ କୋଡ଼ିଏ ହଜାର ଖର୍ଚ୍ଚ ପଳାଇଆସିବ ମିନିମମ୍ଟା ତାପରେ ଆପଣ ଯେମିତିକା କାମ କରିବେ ତାଠାରୁ ବି ପଛରେ କାମ ସରିଲା ପରେ ଜଣାପଡ଼ିବ କେତେ କେତେ ଘଣ୍ଟା ଭିତରେ ଭିଡ଼ିଓ ବନିବ ମୋତେ କହୁନାହାନ୍ତି ତଥାପି କେତେ ସମୟର ଅଧ ଘଣ୍ଟା ଭିଡ଼ିଓ ତ ବନାଇବା ପାଇଁ ତ ସେତିକି ସମୟ ଲାଗିଯିବ ଏକାକଥା ପ୍ଲେସ୍ ତ ଆମକୁ ଯିବାକୁ ପଡ଼ିବ ନା ପ୍ଲେସ୍ ମେନ୍ ହେଉଛି ଆମ ପ୍ଲେସ୍ ପ୍ଲେସ୍କୁ ଯିବାକୁ ପଡ଼ିବ ପ୍ଲେସ୍କୁ ଗଲାମାନେ ହେଠି ଘଣ୍ଟେ ଅଧଘଣ୍ଟେରେ କଥାଟା ମ୍ୟାଟର ନୁହଁ ଆମକୁ ପ୍ଲେସ୍ ଯିବାର ଅଛି ସୁଟିଂ କରିବାର ଅଛି ଆଉ ସେଇ ହିସାବରେ ଆମକୁ ଆମେ ସେଇ ଗୁଟେ ଜାଗାକୁ ଯାଇକି ଘଣ୍ଟେ ଭିଡ଼ିଓ କରିବା ଯାହା ସେଇ ଗୁଟେ ଜାଗାକୁ ଅଧଘଣ୍ଟେ କରିବାଟା ବି ସେୟା କିନ୍ତୁ ଟ୍ରାନ୍ସପୋର୍ଟେସନ୍ କ'ଣ ଟ୍ରାନ୍ସପୋର୍ଟେସନ୍ଟା ସେତିକି ଲାଗିବ ନା ଆଉ କମି ଯିବ ଆମର ଯାହା ଲାଗିବା କଥା ସବୁ ଲାଗିବ ଡ୍ରେସ୍ ଯାହା ଲାଗିବା କଥା ସବୁ ଲାଗିବ ସେଇଟା କମ୍ ବେଶି ବଡ଼ ହଁ କମ୍ ବେଶୀ ହେଲେ ସିଏ ପାଞ୍ଚ ହଜାର ଦଶ ହଜାର ସେ ଏପଟ ସେପଟ କିନ୍ତୁ ଆମର ଯେଉଁ କସ୍ମେଟିକ୍ ଆମର ଯେଉଁ ଡେକୋରମ୍ ସଜ ଗୁଡ଼ାକ ଯାହା ରହୁଛି ତା ବାବଦରେ ପଇସାଟା ଖର୍ଚ୍ଚ ହେଇଯିବ ନା ଏପଟେ ପଇସା ଖର୍ଚ୍ଚ କରିବା ସେପଟେ କାହିଁ ବିଡ଼ିଓ ନବଢ଼ାଇବେ ବୁଝିପାଇଲେ ସେପାଇଁ କ୍ୟାମେରା ଫଟୋ ଭିଡ଼ିଓ ପାଇଁ କିଛି ଟେନସନ୍ ନେବା ଦରକାର ନାହିଁ କ୍ୟାମେରା ଆମ କତିରେ ସବୁ ହାଇ୍ଫାଇ୍ କ୍ୟାମେରା ରହୁଛି ଯେଉଁଥିରେ ସବୁ ଡିଏସଏଲ୍ଆର୍ ସବୁ ଭଲ କ୍ୟାମେରା ସବୁ ଜାପାନ ଜାପାନିଜ୍ ମଡ଼େଲର ସବୁ କ୍ୟାମେରା କିଛି ସେପାଇଁ ଟେନସନ୍ ନେବା ଦରକାର ନାହିଁ ଆଉ ମେନ୍ କଥା କାମ ଠିକ୍ ହେବା ମାନେ ଠିକ୍ କରିକି ଦେଲେ ଆପଣଙ୍କର ପସନ୍ଦ ହେବା ଦରକାର ଏଇ ହେଉଛି କଥା ସବୁ ଆମେ କରିଦେବୁ ଯଦି ଆପଣଙ୍କ ଆପଣଙ୍କ ଚୁଜ୍ରେ ଯଦି ଆପଣ ଦେବେ ଭଲ କଥା ନହେଲେ ଯଦି ଆମକୁ କହିବେ ଚୁଜିଙ୍ଗି କରିବା ପାଇଁ ଆମେ ବି ଭଲ ଚୁଜ୍ କରିକି ଆମେ ଦେଇପାରିବୁ

ଠିକ୍ ଅଛି ଠିକ୍ ଅଛି ମୁଁ ତା'ହେଲେ ପଠାଇଦେବି ଆଉ